ଆମେ ଭାବୁଛୁ କି ଅନ୍ୟ ଗ୍ରହରେ ମଧ୍ୟ ଜୀବନ ଅଛି

ଧୀରେ ଧୀରେ ବୈଜ୍ଞାନିକ ମାନଙ୍କର ବିଭିନ୍ନ ମତାମତ ଅନୁଯାୟୀ ଆମର ଇଚ୍ଛା ମଧ୍ୟ ହେଉଛି ଯେ ଅନ୍ୟ ଗ୍ରହରେ ଜୀବନ ଅଛି ବୋଲି ଯାହା ଦ୍ୱାରା ଆମେ ତା' ଉପରେ ଅତ୍ୟରୁ ଅତ୍ୟଧିକ ମାତ୍ରା ରିସର୍ଚ୍ଚ ବା ଅନୁସନ୍ଧାନ କରିବାରେ ଲାଗିଛୁ ଯଦ୍ୱାରା ଆହୁରି ମଧ୍ୟ ଅନୁସନ୍ଧାନର କିଛି କିଛି ପାଟରେ କିଛି କିଛି ପରିସ୍ଥିତିର ପ୍ରଭାବ ମଧ୍ୟ ପଡ଼ୁଛି ଯେଉଁଭଳି ଭାବରେ ଚନ୍ଦ୍ରୟାନ ମିଶନ୍ ଥିଲା ଯେଉଁ ଭାବରେ ମଙ୍ଗଳୟାନ ମିଶନ୍ ଥିଲା ଆହୁରି ମଧ୍ୟ ଅନେକ ପ୍ରକାର ଗ୍ରହରେ ତା'ର ପ୍ରଭାବ ମନେ ରହିଛି ଯେ ଏହି ସ୍ଥାନରେ ଜୀବନ ଅଛି ବା ଜୀବନ ବଞ୍ଚିବାରେ ସହାୟକ ହେବ ଏବଂ ସେହି ସ୍ଥାନରେ ଯାଇ ରହି କିି ତା'ର ବସବାସ ମଧ୍ୟ ହୋଇପାରିବ କିନ୍ତୁ କିଛି ସ୍ଥାନରେ ପାଣିର ସନ୍ଧାନ ମିଳୁଛି ବେଳେ କିଛି ସ୍ଥାନରେ ତା'ର ପାଣିର ସନ୍ଧାନ ମିଳୁନି କିଛି ସ୍ଥାନରେ ଅଲଗା ଅଲଗା ପ୍ରକାର ଅଲଗା ଅଲଗା ଭାବରେ ଅଲଗା ଅଲଗା ପ୍ରକାରାର ଜିନିଷ ମଧ୍ୟ ମିଳୁଛି ବିଭିନ୍ନ ପ୍ରକାର ଧାତୁ ଖଣିଜ ମଧ୍ୟ ମିଳୁଛି ତାହାକୁ ଦେଖିକି ଜୀବନ ଅଛି ବା ଜୀବନ ବଞ୍ଚି ହେବ ବୋଲି ଅନୁମାନ କରାଯାଉଛି କିନ୍ତୁ ଏହା କେତେ ପରିମାଣରେ ତା'ର ସଠିକତା ବା କେତେ ପରିମାଣରେ ଏହା ଉପଯୋଗ ହେଇପାରେ ତାହା କିଛି ଆଗାମୀ ପଚାଶ ବର୍ଷ ବା ପଚାଶରୁ ଶହେ ବର୍ଷ ମଧ୍ୟରେ ଜାଣିପାରିବ କିନ୍ତୁ ଧୀରେ ଧୀରେ ଦେଖିବାକୁ ଗଲେ କେହି ମଣିଷର ପ୍ରଭାବ ଦ୍ୱାରା ସିଧା ଡିଜିଟାଲ୍ ବା ବହୁତ ଭାବରେ ମଡ଼ର୍ଣ୍ଣନାଇଜେସନ୍ ବା ସିଭିିଲାଇଜେସନ୍ ବା ପରିବର୍ତ୍ତିତ ଅବସ୍ଥାରେ ରହିଛି ଏହି ମାନବ ଜାତିର ଏବଂ ଆଗକୁ ମଧ୍ୟ ଏହାର ପ୍ରଭାବ ରହିବ ବୋଲି ଅନୁମାନ କରାଯାଉଛି